ଉଣେଇଶିଶହ ଅନେଶତ ମସିହା ମହାବାତ୍ୟା ଯିଏ ସାରା ବିଶ୍ୱ ଆତଙ୍ଗ କରିଦେଇଥିଲା ଭାରତ ବର୍ଷର ଓଡ଼ିଶାରେ ସବୁଠାରୁ ବଡ଼ ଦୁଃଖର କାରଣ ସେତେବେଳେ କଂଗ୍ରେସ ସରକାର ଥିଲା ଲୋକମାନେ ଖାଇବା ପିନ୍ଧିବା ଅଭାବ ଅସୁବିଧାରେ ହାଉତାସେ ହଉଥିଲେ ଯେଉଁଟାକି ମୁଲିଆ ସବୁଦିନେ ମୂଲ ଖୋଜି ବୁଲୁଥିଲା ଗୋଟିଏ ଚାଷୀ ଧାନ ମୁଠାଇ ପାଇଲେ ତାକୁ କେମିତି ବିକି ତା ଛୁଆପିଲାଙ୍କୁ ଖାଇବାକୁ ଦବ କପଡ଼ା ଲତା ଖଣ୍ଡ କରିବ ବହୁତ ଚିନ୍ତାରେ ଥିଲା କି କେହି ଚାକିରି କରିଛି ସେତେବେଳେ ସ୍ୱଳପ ରୋଜଗାର ମାନେ ଥିଲା ଦରମା ଭାଇ ବନ୍ଧୁ ସମସ୍ତିକି ଆଡ଼ଜଷ୍ଟମେଣ୍ଟ କରିବା ପାଇଁ ତା'ର ବହୁତ ଦୁଃଖ ପଡ଼ୁଥିଲା କିନ୍ତୁ ଦୁଇ ହଜାର ମସିହା ପରଠାରୁ ଏବେ ଭାରତ ର ଧନ କାପାସିଟି ତ ଦୁଇ ଗୁଣା ହେଇଗଲାଣି ଏବଂ ଭାରତର ବହୁତ ବିକଶିତ ଯୋଜନା କାର୍ଯ୍ୟ ଆଗେଇ ଚାଲିଛି ଯେଉଁଟାକି ଦୁନିଆକୁ ଏବେ ସାମ୍ନାକୁ ଆସିଯାଇଛି ଭାରତ ଏକ ନମ୍ବର ହେବାକୁ ଯାଉଛି ଠାକୁର ଜଗନ୍ନାଥ ଚାହିଁଲେ ଯେ କି ଭାରତ ପୁଣି ପରିବର୍ତ୍ତନ ବିଶ୍ୱରେ ପରିଚିତ ହବ ଆଜିଯାକେଁ ଭାରତକୁ କେହି ବେଖାତିର୍ କରୁଥିଲେ ବାର୍ ବାର୍ ଚୀନ ଆଟାକ୍ କରୁଥିଲା ପାକିସ୍ତାନ ଆଟାକ୍ କରୁଥିଲା ଆଜି ସେମାନେ ନିରବ ହେଇଯାଇଛନ୍ତି କାହିଁକି ଭାରତର ଶକ୍ତି ଭାରତର କାର୍ଯ୍ୟକଳାପ ଭାରତର ବୁଦ୍ଧି ଯେଉଁମାନେ ପ୍ରଧାନମନ୍ତ୍ରୀ ହେଲେ କି ଯେଉଁମାନେ ମୁଖ୍ୟମନ୍ତ୍ରୀ ରାଜ୍ୟର ହେଲେ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ହଜାର ମସିହାରୁ ପାଞ୍ଚଥର ଇଲେକ୍ସନରେ ଜିତି ଇତିହାସ ସୃଷ୍ଟି କରିଛନ୍ତି ଏବଂ ଭାରତ ବର୍ଷରେ ଏକ ନମ୍ବର ମୁଖ୍ୟମନ୍ତ୍ରୀରେ ତିନିଥର ମାନ୍ୟତା ପାଇଲେଣି ଏବଂ ଶହେ କୋଡ଼ିଏ ପ୍ରକାର ଯୋଜନାକୁ କରି ନବୀନ ପଟ୍ଟନାୟକ ତାକୁ ସବୁ ପରିଚାଳନା କରି ଚାଲିଛନ୍ତି ବିଭିନ୍ନ ସଂସ୍ଥା ଛୁଆପିଲା ପାଖୁରୁ ସ୍କୁଲ କଲେଜ ଗ୍ରାମ ପଞ୍ଚାୟତ ସଡ଼କ ଗାଡ଼ି ଘୋଡ଼ା ଆହାର କେନ୍ଦ୍ର କିମ୍ବା ଯୋଉମାନେ ଦୁର୍ନୀତିଗ୍ରସ୍ତ ଚାକିରିଆ ସେମାନଙ୍କୁ ଧରିବା ମାନେ ସାଙ୍ଗେ ସାଙ୍ଗେ ବହିଷ୍କାର ଯୋଉମାନେ ପେନ୍ସନ୍ଧାରୀ ଧରି ସେମାନଙ୍କ ପେନ୍ସନ୍ କି ବି ବନ୍ଦ ଏବଂ ଯେଉଁମାନେ ବଡ଼ ବଡ଼ ନେତା ବଡ଼ ବଡ଼ କଥା କହୁଥିଲେ ସେମାନେ ଦୁର୍ନୀତି ମାନେ ତାଙ୍କ ଦଳରୁ ବି ସେମାନେ ବିତାଡ଼ିତ କରିଦଉଛନ୍ତି ତା ମାନେ କାହାରିକି ମୁହୂର୍ତ୍ତେ ସମୟ କିନ୍ତୁ ଏମିତି ବିଶ୍ୱରେ ଗୋଟିଏ ପୁଅ ଜନ୍ମ ହେଇଛି ଦିନେ କାହା ବିରୁଦ୍ଧରେ କହୁନି କି କାହାକୁ ସମାଲୋଚନା ବି କରୁନି ତାକୁ ଯଦି କେହି ସମାଲୋଚନା କରୁଛି ସିଏ ବି ତାକୁ ଶୁଣିବାକୁ ନାରାଜ୍ କେଉଁଠି ମିଟିଂ ଯାଇଛି ଅଣ୍ଡା ଫୋପାଡ଼ିଲେ ପୋଲିସ୍ ଆଟାକ୍ କଲେ ସେମାନଙ୍କୁ ଧଇଲେ କହିଲା ନା ଆମରି ପୁଅ ଭାଇ ତ ଛାଡ଼ିଦିଅ ଆଉ ଗୋଟେ ମିଟିଂରେ ଯାଇଥିଲେ ତାଙ୍କୁ ସେଇଠି ଚପଲ ପକାଇଲେ ପୋଲିସ୍ ତାଙ୍କୁ ଧଇଲେ ନା ନା ତୁମେ ଛାଡ଼ିଦିଅ ଆମର ପୁଅ ଭାଇ